ମୁଁ ଭାବୁଛି କି ଚଳଚିତ୍ର କଳାକାରଙ୍କ ବିଷୟରେ ଯେକୌଣସିବି ରିପୋର୍ଟ ଆସୁଛି ସବୁତକ ସତ ନୁହେଁ କି ସବୁତକ ବି ମିଛ ନୁହେଁ ଅଳ୍ପ କିଛି ସତ ଅଳ୍ପ କିଛି ବି ମିଛ ଅଛି ସେଥିରେ ତ ଆମେ କଳକାରମାନଙ୍କୁ ପରଦା ପରଦା ପଛରେ ଦେଖୁଛେ ତ ଆମେ ତାଙ୍କୁ କ'ଣ ଅନୁସରଣ ବି କରୁଛେ କିନ୍ତୁ କିନ୍ତୁ ଅସଲ ମାନେ ବାସ୍ତବ ବାସ୍ତବ ଲାଇଫ୍ରେ କ'ଣ ହେଉଛି ନା କଳାକାରମାନେ କଳାକାରମାନେ ବିଭିନ୍ନ ଟାଇମ୍ ବିଭିନ୍ନ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯେକୌଣସି ଦୁର୍ଘଟଣା ହେଉ କିମ୍ବା କୌଣସି ଇଲ୍ଲିଗାଲ୍ କେସ୍ ବି ହେଉ ସେଥିରେ ବି ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି ସେହି ଦୁର୍ଘଟଣାରେ ସେମାନେ ନିଜର ବ୍ୟକ୍ତିତ୍ଵ ଖରାପ ନକରିବା ପାଇଁ ପଇସା ପତ୍ର ଗୁଡ଼ିକୁ ଦେଇ ପଇସାପତ୍ର ଦେଇକି ସେହି କେସ୍ ହେଉ କି ଯାହା ହେଉ ଦୁର୍ଘଟଣା ହେଉ ସେ ବି ହେଉ ଦବାଇ ଦିଅନ୍ତି ତ ଏଥିପାଇଁ ମୁଁ ଭାବୁଛି କି କଳକାରଙ୍କ ବିଷୟରେ ଯେକୌଣସି ବି ରିପୋର୍ଟର ଆସୁଛି ସବୁ ଠିକ ସମସ୍ତ ରିପୋର୍ଟ ଠିକ ନୁହେଁ